ହ୍ୟାଲୋ ମୁଁ ଗୋଟେ ଚିତ୍ର କରୁଥିଲି ସେତେବେଳେ ମୋତେ ପୁଅ ଝିଅ ଦେଖିକି ବହୁତ ଖୁସି ହେଲେ ମା' ଆପଣ ଏତେ ଭଲ ପେଣ୍ଟିଙ୍ଗ କରୁଛନ୍ତି ଆପଣଙ୍କର ଆଗ୍ରହ ଆଗକୁ ବଢ଼ୁଛି ଆପଣ ଯଦି କେଉଁଠି ଇଏ କରନ୍ତେ ପେଣ୍ଟିଙ୍ଗ କରନ୍ତେ କି କେଉଁଠି ଇଏ କରନ୍ତେ ତା'ହେଲେ ଭଲ ହେଇଥାନ୍ତା ଆଉ ମୋତେ ବି ପେଣ୍ଟିଙ୍ଗ ଶିଖିବାକୁ ବହୁତ ପସନ୍ଦ ଲାଗେ ପେଣ୍ଟିଙ୍ଗ ବନାଇବାକୁ ବି ବହୁତ ଇଏ ଲାଗେ ଖୁସି ଲାଗେ ସେଥିପାଇଁ ମୁଁ ପେଣ୍ଟିଙ୍ଗରେ ବହୁତ ଆଗ୍ରହ ଅଛି ଆଉ ମୁଁ ପେଣ୍ଟିଙ୍ଗ କରିକି ଆଗକୁ ସମସ୍ତଙ୍କୁ ପେଣ୍ଟିଙ୍ଗ ଶିଖାଇବାକୁ ଚାହୁଁଛି ଆଉ ବଢ଼ାଇକି ପେଣ୍ଟିଙ୍ଗ କରିକି ଆଗକୁ ବଢ଼ିବାକୁ ଚାହୁଁଛି କେମିତି କ'ଣ କରିକି ବଢ଼ିବାକୁ ଚାହିଁବି ସେଇ ଇଏରେ ମୋତେ ଟିକେ ଇଏ କରନ୍ତୁ ଆପଣ ମୋତେ ଟିକେ ଇଏେ ହେଲ୍ପ କଲେ ମୁଁ ଆଗକୁ ବଢ଼ନ୍ତି ମୋତେ ପେଣ୍ଟିଙ୍ଗରେ ବହୁତ ଆଗ୍ରହ ଅଛି ଆମର ଘରେ ପେଣ୍ଟିଙ୍ଗ କରୁ କରୁ ମୁଁ ବସିଥିଲି ଗୋଟେ ପେଣ୍ଟିଙ୍ଗ କରୁ କରୁ ସେତିକିରେ ମୋର ବହୁତ ବଢ଼ିଆ ପେଣ୍ଟିଙ୍ଗ ହେଇଥିଲା ସେଥିପାଇଁ ମୋତେ ବହୁତ ଖୁସି ଲାଗିଲା ପୁଅ ଝିଅ ଯେତେବେଳେ କହିଲେ ମା' ଏତେ ବଢ଼ିଆ ପେଣ୍ଟିଙ୍ଗ କରୁଛୁ ମୋତେ ବହୁତ ଖୁସି ଲାଗିଲା ସେଥିପାଇଁ ମୋତେ ବହୁତ ଇଏ ଲାଗୁଛି ଯେତେବେଳେ ବାହାର ଲୋକ ବି ପସନ୍ଦ କରିବେ ଦେଖିଲେ ସେତିକିରି ବି ମୋତେ ବହୁତ ଖୁସି ଲାଗୁଛି ଆପଣମାନେ ଜଲ୍ଦି ଇଏ କରନ୍ତୁ କେମିତି କ'ଣ କରିକିରି ମୋତେ ଟିକେ ପେଣ୍ଟିଙ୍ଗକୁ ଇଏ କରାନ୍ତୁ ଆଗକୁ ବଢ଼ାନ୍ତୁ କେମିତି ମୁଁ ଆଗକୁ ବଢ଼ିଲେ କେମିତି କ'ଣ ହବ ସେ ପେଣ୍ଟିଙ୍ଗ ହେଇ ନେଇକି ମୁଁ କେମିତି ନା ଆଗକୁ ରଖିବାକୁ ଚାହୁଁଛି ମୋ ମୋ ଇଏରେ ମୋ ପୁଅ ଝିଅ ବି ପଢ଼ନ୍ତୁ ଲୋକ ସାହି ପଡ଼ିଶା ଲୋକ ବି ପୁଅ ଝିଅମାନେ ବି ବଢ଼ନ୍ତୁ ପେଣ୍ଟିଙ୍ଗରେ ଆଗ୍ରହ ନିଅନ୍ତୁ ମୋତେ ସେତିକିରେ ବହୁତ ଖୁସି ଲାଗିବ ମୋ ଦ୍ୱାରା ଯଦି ଏତିକି ହେଇପାରୁଛି ଲୋକମାନଙ୍କୁ ସାହାଯ୍ୟ ସେଥିପାଇଁ ବହୁତ ଧନ୍ୟବାଦ ମୋ ମୋ ସକାଶେ ଯଦି କେହି ପେଣ୍ଟିଙ୍ଗରେ ଆଗକୁ ବଢ଼େଇ କିରି ନାଁ ରଖନ୍ତି ତା'ହେଲେ ମୋତେ ବହୁତ ଖୁସି ଲାଗିବ ସେଥିପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ମୋତେ ଟିକେ କେମିତି ଆଗ୍ରହ କରନ୍ତୁ କେମିତି ଆଗ୍ରହ ହେଇ କରି ମୁଁ କେମିତି ପେଣ୍ଟିଙ୍ଗରେ ଆଗ୍ରହ ହେଇ କରି ଆଗକୁ ବଢ଼ିବି